ହଁ ଦିଦି ଭଲ ଲାଗୁଛି ଭଲ ଲାଗୁଛି ଦିଦି ଆଉ ମୋ ଔଷଧଗୁଡ଼ାକ କେତେବେଳେ ଖାଇବି ଟିକେ ଦେଖି ଦିଅନ୍ତୁ କେଉଁ ଔଷଧ କେ ଟାଇମ୍ରେ ଖାଇବି ହଁ ଟିକେ ଦେଖି ଦିଅନ୍ତୁ ଆଉ ଟିକେ ମୋର ମୁଣ୍ଡ ବୁଲାଉଛି ଆଉ ସେଥିପାଇଁକି ଔଷଧଗୁଡ଼ାକ ଲେଖି ଦିଅନ୍ତୁ ମୁଁ କେ କେ ଔଷଧ ଖାଇବି ମୁଣ୍ଡଟା ବୁଲାଉଛି ଟିକେ ଚେକ୍ କରିଦିଅନ୍ତୁ ଦିଦି ଦେହ ହାତ ବହୁତ ବ୍ୟଥା କରୁଛି ହଁ ଖାଉଛି ଯେ ହେଲେ ବି ଟିକେ ଦେଖି ଦିଅନ୍ତୁ ଖାଉଛି ତ ମେଡ଼ିସିନ୍ ବି ଖାଉଛି ତେବେ ବି ମୁଣ୍ଡ ବି ବଥା କରୁଛି ଗୁଡ଼ ହାତ ବଥା କରୁଛି ଆଉ ସେଥିପାଇଁ ଆଉ ମେଡ଼ିସିନ୍ ଦେଉନ ଦିଦି ହଁ ଦିଦି ଖାଇଛି ଟିକେ ଭଲ ମେଡ଼ିସିନ୍ ଟିକେ ଭଲ ମେଡ଼ିସିନ୍ ଦିଦି ଦେବେ ଆଉ ମେଡ଼ିସିନ୍ ଖାଇଲା ପରେ ବି ଭଲ ଲାଗୁନି ଯେ ଦିଦି ଦିଦି ଆଉ ଟିକେ ଦେହ ହାତ ଗା ଟିକେ ବହୁତ ଇଏ ଦେଖା ଯାଉଛି ବ୍ଲଡ଼୍ ନାହିଁ ଭଳିଆ ବହୁତ ଦିଦି ଆଉ ଟିକେ କେମିତି ଭଲ ହେବି ଶୀଘ୍ର ସେହି ଟିକେ ଦେଖି ଦିଅନ୍ତୁ ଆଉ ଦିଅ ସେଥିପାଇଁ ଔଷଧ ଦିଅନ୍ତୁ ହଁ ହେଉ ଦିଦି ଆଉ ଯଦି କିଛି ଦେହପାଇଁ କିଛି ସାଲାଇନ ଦେବେ ଦେହ ଟିକେ ବହୁତ ଇଏ ଲାଗୁଛି ଆଉ ଦୁର୍ବଳ ଲାଗୁଛି ସକାଳେ ଖାଇଥିଲି ରୁଟି ଖାଇଥିଲି ଆଉ ଆଳୁ ଭଜା ରୁଟି ଏଇଆ ଖାଇଥିଲି ଆଉ ଦି ପହରେ ଭାତ ଖାଇଥିଲି ଭାତ ଡାଲି ଶାଗ ଭଜା ନାଁ ଦିଦି ଫଳମୂଳ ଖାଇନି ଏବେ ଫଳମୂଳ ଖାଇବା ଆଉ ହଁ ଖାଇବା ମୁଁ ସେ ସେଉ ଆଉ ଡାଳିମ୍ବ ହଁ ହଁ ଝାଡ଼ା କ୍ଲିୟର ହେଉଛି ବେଳେବେଳେ ଠିକ୍ କ୍ଲିୟର୍ ହୁଏନି ଆଉ ଦେହ ଦେହ ହାତ ତ ବଥା କରୁଛି ଆଉ ଆଜ୍ଞା ଦିଦି ଆଉ ନାଇଁ